ମୁଁ ଆମ ଘରେ ଟି ଭି ଫ୍ରିଜ୍ କୁଲର୍ ୱାସିଙ୍ଗ୍ ମେସିନ୍ ଆଇରନ୍ ଇତ୍ୟାଦି ସବୁ ଇଲେକ୍ଟ୍ରୋନିକ୍ ସାମାନ ବ୍ୟବହାର କରିଥାଏ ଟିଭିରୁ ଟିଭିରୁ ଆମେ ସମସ୍ତେ ଆମ ଘର ଲୋକେ ମନୋରଞ୍ଜନ କରିଥାଉ ଫ୍ରିଜ୍ରୁ ଆମେ ପନିପରିବା ସବୁ ଫ୍ରିଜ୍ରେ ଭରିଥାଉ କୁଲର୍ ଆମେ ଖରାଦିନେ ବହୁତ ପବନ ପାଇଥାଉ ୱାସିଙ୍ଗ୍ ମେସିନ୍ ଆମେ ଆମ ଘରର ସମସ୍ତଙ୍କର କପଡ଼ା ସବୁ ସଫା କରିଥାଉ ଏବଂ ଆଇରନ୍ରେ ଆମେ ସେ କପଡ଼ା ସବୁ ଇସ୍ତ୍ରୀ କରିଥାଉ ଫ୍ରିଜ୍ଟା ଉଣେଇଶ ଜୁନ୍ ଦୁଇହଜାର ବାଇଶରେ କିଣିଥିଲୁ କୁଲର୍ ତେଇଶ ଛଅ ଦୁଇହଜାର ତିନିରେ କିଣିଥିଲୁ ୱାସିଙ୍ଗ୍ ମେସିନ୍ ଦୁଇ ଦୁଇ ଦୁଇହଜାର ବାଇଶରେ କିଣିଥିଲୁ ଏବଂ ଆଇରନ୍ ଦୁଇ ଛଅ ଦୁଇହଜାର ଆଠରେ କିଣିଥିଲୁ